ଛାତ ଉପରେ ଯେନ୍ ବଗିଚାମାନେେ ଥିିସି ସେଥିରେ ମାଟି କମ୍ ପକେଇକିରି ସେ ବଗିଚା କରାଯାଇଥିସି ଯାହାର୍ଫଲରେ କିି ତଳେ ଯେନ୍ ବଗିଚାଟା ଥିସି ଯେନ୍ ପ୍ରକାର ହୃଷ୍ଟଫୃଷ୍ଟରେ ବଢ଼ିବାର କଥା ବଢ଼ସି ଛାତର ଉପରରେଟା ସେ ପ୍ରକାରେ ବଢ଼ି ନାଇଁପାରେ ସେଟା ଯଦି କେନ୍ନ ଗମଳାମାନଙ୍କୁ କରାହେଇଥିବା ସେ ଗମଳାମାନଙ୍କୁ ଟିକେ ଅଧିକା ମାଟି ରହିସି ଅଧା ଲୋକ ଛାତ୍ ଉପରେ ମାଟି ଟିକେ କିଛି ଇଞ୍ଚେ କିି ଦୁଇ ଇଞ୍ଚ୍ ଦେଇ ଦେଇକିରି ବି କିଛି ବଗିଚା କରିଥିସନ୍ ତେଣୁ ସବୁଠାରୁ ବହୁତ ବଢ଼ିଆ ଇ ଯେନ୍ ଆମର ତଳେ ଯେନ୍ ମାଟିରେ ଆମେ ଚାଲୁଛୁ ସେ ମାଟିର୍ ବଗିଚା ଯେତ୍କି ସୁନ୍ଦର ଆଣିପାର୍ବା ଯେତ୍କି ଫୁଲ ଫୁଟି ପାର୍ବା ଯେତ୍କି ପାଣି ନେଇ ପାର୍ବା ଇ ଛାଦ୍ ଉପରର ବଗିଚାଟା ସେତ୍କି ପାଣି ନେଇ ନେଇପାରେ କି ସେତ୍କି ଗଛ୍ ହୁଷ୍ଟ୍ଫୁଷ୍ଟ ନେଇକରି ବଢ଼ିପାରେ ସେତ୍କି ମୁଟା ହେଇନପାରେ ତେଣୁ ସବୁଠାରୁ ବଢ଼ିଆ ତଳେ ବଗିଚାଟା ଆରୁ କିଛି ଟାଇମ୍ର ଲାଗି ସୁନ୍ଦର ଦେଖ୍ବାର୍ ଲାଗି ବଲେ ଆମର ଛାଦ୍ ଉପର ବଗିଚା ବି ଗୁଟେ ପ୍ରକାର ଭଲ୍ ଦିଶୁଛେ ହେଲେ ଦିଶିଲେ ବି ତଲର ବଗିଚାକେ ସାଙ୍ଗେ କେବେ ବିି ସେ କମ୍ପେୟାର୍ ନାଇଁ କରିପାରେ ସବୁଠାରୁ ବହୁତ ଭଲ୍ ତଲର ବଗିଚାଟା